ସବୁଦିନ୍ ସମାନ୍ ରାନ୍ଧିକରି ଖାଏବାର୍ ଏନ୍ତା ଦିନେ ଦିନେ ଅଲଗା ଭେରାଇଟିର ଦୁସରା ଲୁକରନୁ ଶିଖିକରି ବି ବନେଇ ହେସି ଆଉ ମୁଇଁ ୟୁଟୁବ୍ରୁ ଦେଖିକରି ବି ବହୁତଟେ ଶିଖିଛେ ନୂଆ ନୂଆ ଭେରାଇଟିର ଖାନା ବିରିୟାନୀ ଦିନେ ବନେଇଥିନି ବହୁତ ଟେଷ୍ଟି ଥିଲା ତାର୍ ସାଙ୍ଗେ ଦହି ରାଇତା ବି ବନେଇଥିନି ଭଲ୍ ଲାଗଲା ତାର୍ ପରେ ବ୍ରେକ୍ ଫାଷ୍ଟରେ ହେଲା ଆମର୍ ଆଲୁ ଆଲୁ ପରାଠା ବି ବନାସିଁ ସେଟା ବି ଘରେ ସବୁ ଦିନ୍ ନାଇଁ ବନେଁ କେନ୍ ଦିନ୍ ଦିନେ ବନାସୁଁ ଭଲ୍ ଲାଗ୍ସି ଆଉ ସନ୍ଧ୍ୟା ଟାଇମ୍ରେ କିଛି ଜଲଖିଆ ଖାଏମୁ ବୋଲେ ହେଲା ଆମର୍ ମୁଢ଼ିକେ ସେଟା ବନେଇ ନେସୁଁ ପିଆଜ୍ ଟମାଟୋର୍ ଲେସୁନ୍ ଇ ଆଉ ଧନିଆ ପତର୍ ଦେଇ ଦୁଆ କରି ବନାସୁଁ ତାର୍ ସାଙ୍ଗେ ଭଲ୍ ଲାଗ୍ସି ଆଉ ନୂଆ ନୂଆ ଆଏଟମ୍ ଶିଖି ଦୁଷ୍ରା ଲୋକ୍ର ନ ଶିଖିକରି ବିନା ରାନ୍ଧ ବନାସୁଁ ସବଜିରେ ହେଲା ତୁନ୍ ତୁନା ଶାଗ୍ ଶୁଗି ହେଲା ଦୁଷ୍ରା ହିସାବେ ସେଟା ବନେଇକରି ଖାଏଲେ ଟିକେ ଅଲ୍ଗା ଅଲ୍ଗା ଲାଗ୍ସି ଆଉ ସବୁ ଦିନେ ଗୁଟେ ପ୍ରକାର ଆମେ ନିଜେ ରାନ୍ଧୁଛୁଁ କେନ୍ ଦିନ ଦିନେ ଦୁଷରା ଲୁକର୍ ନୁ ଶିଖିକରି ବି ରାନ୍ଧିକରି ଖାଇହେସି ୟୁଟୁବ୍ରୁ ଦେଖିକରି ଖାଇ ରାନ୍ଧିହେସି ଏନ୍ତା ଭେରାଇଟି ସାମାନ୍ମାନେ ଘିନି ଆନିକରି ଦୁକାନ୍ ନୁ ନିଜେ ନିଜେ ରୁଷେଇ କରି କରି ଖାଇହେସି ସେଟା ବି ଘରର୍ ଲୋକକୁ ଖୁଏଇ ହେସି ଭଲ୍ ଲାଗ୍ସି